ଆମ ଅଞ୍ଚଳ ଯାଜପୁରରେ ବିଭିନ୍ନପ୍ରକାର ମହାବିଦ୍ୟାଳୟ ଅଛି ସେଥିମଧ୍ୟରୁ ବ୍ୟାସନଗର ମହାବିଦ୍ୟାଳୟ ରଗଡ଼ିରେ ଇଞ୍ଜିନିୟରିଂ କଲେଜ ଅବସ୍ଥିତ ଆମର ମଡ଼େଜ କଲେଜ ଅବସ୍ଥିତ ଏବଂ ବିଭିନ୍ନ ବେସରକାରୀ ମହାବିଦ୍ୟାଳୟ ବି ଅନୁଷ୍ଠିତ ଅଛି ହଁ ମୋର ଭାଇ ମଧ୍ୟ ଏଥିରେ ଅଧ୍ୟୟନ କରୁଅଛି